ହଁ କ'ଣ କୁହ ଦୋକାନ ପାଇଁ ଆସିଛ ହଁ ଭଲ ଚାଲିଛି ଏ ବରା ସବୁ ପାଞ୍ଚ ଟଙ୍କା ଏଇନା ତ ସବୁ ଦରଦାମ ହେଇଗଲାଣି ଆଉ ପାଞ୍ଚ ଟଙ୍କାଠୁ କାମ କରିବାକୁ ଇଏ ହେଉନି ସବୁ ଯୋଉ ଜିନିଷ ନିଅ ବରା ସିଙ୍ଗଡ଼ା ପିଆଜି ଯାହା ନିଅ ପାଞ୍ଚ ଟଙ୍କା ହଁ ସବୁ ଭଲ ଚାଲିଛି ତ ସବୁଠୁ ଜିନିଷ ଭଲ ବୋଲି ଗରାଖ ସବୁବେଳେ ସେଇଠି ଆସୁଛନ୍ତି ସେ ତୁମର ଏଠି ଏତେ ବାକି ବୋକର ରହୁଛି ତୁମର ସେ ବାଙ୍ଗାଲୋର ଆଡ଼େ ସୁବିଧା ଅଛି ନା ଦୋକାନ ଫୋକାନ କରିବା ପାଇଁ ଏଠି ତ ବାକି ବକର ଗାଁ ଗହଳି ଲୋକ ବହୁତ ଇଏ କରୁଛନ୍ତି ସେଠି ସୁବିଧା ଅଛି ନା ତୁମ ବାଙ୍ଗାଲୋରରେ ବାକି ବକର ନେବେନି ନା ଏଠି ବାକି ବୋକର ବାଙ୍ଗାଲୋରରେ କେହି ନେବେ ନାହିଁ ନା ଏଠି ତ ଓଡ଼ିଶା ଠାରୁ ସବୁ ଅଧିକ ଯେତେ ସେଠି ରେଟ୍ ବହୁତ ହଁ ହଉ ହଉ ବୁଝିକି କହିବୁ ସେଠ ସେଠିକା ଭଲମନ୍ଦ ରେଟ୍ ରାଟ୍ କ'ଣ କହିଲେ ମୁଁ ବୁଝିକି କହିବି ଆମର ଏଠିକା ମିସ୍ତ୍ରୀ ଅଛନ୍ତି ବା ମିସ୍ତ୍ରୀ ହେଲ୍ପର ଆମେ ସବୁ ଭଲ ମିସ୍ତ୍ରୀ ଆମର ପାଞ୍ଚ ଜଣ ଅଛନ୍ତି